ଆମ ଜିଲ୍ଲାର ନାମ ମୟୂରଭଞ୍ଜ ମୟୂରଭଞ୍ଜ ଜିଲ୍ଲାରୁ ମୁଁ କହୁଛି ଆମର ବିଭିନ୍ନ ପ୍ରକାର ପୂଜା ମଣ୍ଡପ ସବୁ ରହିଅଛି ପର୍ବପର୍ବାଣୀ ରହିଅଛି ସମ୍ପ୍ରଦାୟ ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଅଛନ୍ତି ଲୋକମାନଙ୍କ ଅନୁଯାୟୀ ଲୋକନୃତ୍ୟ ଲୋକ କଳା ସବୁ ପାଳନ କରାଯାଇ ବିଭିନ୍ନ ପ୍ରକାର ପର୍ବପର୍ବାଣି ତା ସହିତ ଆମର ବିଶେଷ କରି ବର୍ଷକୁ ଯେଉଁ ବଡ଼ ପର୍ବ ମାଆଙ୍କର ପାଳନ କରାଯାଏ ସେ ହେଉଛି ଆମର ଜିଲ୍ଲାର ମାଆ ଅମ୍ବିକା ମନ୍ଦିର ଯେଉଁଟାକି ଆମ ଜିଲ୍ଲାର ମୁଖ୍ୟ କ୍ୱାର୍ଟରରେ ଅବସ୍ଥିତ ସବ୍ଡିଜନ୍ରେ ଅବସ୍ଥିତ ବାରିପଦା ସବ୍ଡିଭିଜନ୍ରେ ଅବସ୍ଥିତ ସେଇଠି ମାଆ ଅମ୍ବିକ ମନ୍ଦିର ଅଛି ସେଇ ମାଆ ଅମ୍ବିକାଙ୍କ ମନ୍ଦିରରେ ଆମେ ପୂଜାସ୍ଥଳୀ ଭାବରେ ବର୍ଷକୁ ଥରେ ଲେଖା ଯାଉଁ ବିଭିନ୍ନ ପ୍ରକାରର ଫଳମୂଳ ପୂଜା କଦଳୀ ନେଇକି କରୁ ଏବଂ ସେଥିରେ ଆମେ ପୂଜା କରୁ ସେଇ ପୂଜା ବର୍ଷକୁ ଥରେ ଆମେ ଯାଇଁ କରୁ ବିଭିନ୍ନ ଆଡ଼ରୁ ଜିଲ୍ଲା ସମ୍ପ୍ରଦାୟର ଲୋକ ସବୁ ଆସନ୍ତି ବହୁତ ପୂଜା ମୁଖରିତ ହୁଏ ଆଉ ମାଆ ଅମ୍ବିକାଙ୍କର ଆଶୀର୍ବାଦ ସବୁବେଳେ ରହୁଛି ଆମେମାନେ ଯାଇ ସେଥିରେ ପୂଜା କରୁ ଯାହାଫଳରେ ଆମେ ସମସ୍ତଙ୍କର ଆନନ୍ଦ ଅନୁଭବ କରୁ ବିଭିନ୍ନ ପ୍ରକାରର ପୂଜା ଡଲା ନେଇକି ଯାଆନ୍ତି ବ୍ରାହ୍ମଣମାନେ ମଧ୍ୟ ସେଥିରେ ଖୁସି ହୁଅନ୍ତି ଏବଂ ତିନି ଦିନ ଧରି ପୂଜା ଉତ୍ସବ ମୁଖରିତ ହୋଇଥାଏ ପୂଜା ଚାଲିଥାଏ ଯାହାଫଳରେ ସମସ୍ତଙ୍କର ମନ ବହୁତ ସନ୍ତୁଷ୍ଟ ରହିଥାଏ ମାଆ ଅମ୍ବିକା ଆଶୀର୍ବାଦ ପ୍ରଦାନ କରନ୍ତି ସେଠାରୁ ସମସ୍ତେ ଆମେ ଖୁସିରେ ସେଇ ଅମ୍ବିକା ମନ୍ଦିରରୁ ଫେରି ଆସୁ ମାଆ ଅମ୍ବିକା ଆମକୁ ସାହାସ ପ୍ରଦାନ କରନ୍ତି ମାଆ ଭାବରେ ସେ ଆମକୁ ସୁରକ୍ଷିତ ରଖନ୍ତି ଏବଂ ତାଙ୍କର ସନ୍ତାନ ତାଙ୍କର ସନ୍ତାନ ହିସାବରେ ଆମେ ସେଠି ଯାଉ ବର୍ଷକୁ ଥରେ ନେଖା ପୂଜା ପାଠ ପୂଜା ଦେଉ ଏବଂ ପାଳନ ମଧ୍ୟ ଉତ୍ସବ କରୁ